ଆମ ଗାଁ ରେ ଶିଶୁ ଶ୍ରମିକ ପ୍ରଥା ଉପରେ ମୋର ମତାମତ ଏଇଆ କି ଛୋଟବେଳେ ପିଲାମାନେଙ୍କର ବୟସ ହେଉଛି ପାଠ ପଢ଼ିବା କଥା ସେମାନଙ୍କୁ ପାଠ ପଢ଼େ ନ ପଢ଼ାଇ ସେମାନଙ୍କୁ କାମ କରଉଛନ୍ତି ଯେପରିକି ହୋଟେଲ୍ ଇଣ୍ଡଷ୍ଟ୍ରିୟାଲ୍ ଇଣ୍ଡଷ୍ଟ୍ରିୟାଲ୍ ମାନଙ୍କରେ ଓ ପ୍ଲାଣ୍ଟ ମାନଙ୍କରେ କାମ କରଉଛନ୍ତି ଯେଉଁ ହୋଟେଲ୍ ମାନଙ୍କରେ ବାସନ ଫାସନ ମାଯୋଉଛନ୍ତି ତାଙ୍କୁ କାମ ନ କରିଲେ ବାଡ଼ୋଉଛନ୍ତି ଚେଙ୍କା ଫେଙ୍କା ଲଗାଇ ଦଉଛନ୍ତି ଏସବୁ କରିବା କଥା ନୁହେଁ ସରକାରଙ୍କ କହିବା କଥା କି ଅଠର ବର୍ଷ ନ ହବାଯାଏ ପିଲାମାନଙ୍କୁ ପାଠ ପଢ଼ାଇବା କଥା ସେମାନେ ହେଉଛନ୍ତି ଦେଶର ନାଗରିକ ଓର୍ ମାନେ ନାଗରିକ ସେମାନଙ୍କୁ ପାଠ ପଢ଼ାଇଲେ ସେମାନେ ଭବିଷ୍ୟତରେ କିଛି କରିବେ ତାଙ୍କର ବୟସ ଏଇୟା ନୁହେଁ କି ସେମାନେ ଏଇନା କାମ କରିବେ ଅଠର ବର୍ଷ ହେଲା ପରେ ସେମାନଙ୍କୁ କାମ କରାଇଲେ କରାଇବା କଥା ସେଥିପାଇଁ ଏଇ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ହୋଇଯିବା ଦରକାର